ସାଧାରଣତଃ ବିଭିନ୍ନ ସମୟରେ ଅଧିକ ପ୍ରୋଜେକ୍ଟ ଆସିଥିବାରୁ ଆମ୍ଭେ ଏକମାତ୍ରରେ ଭୁଲ କରିଦେଇ ଥାଉ ଯାହାଫଳରେ କିଛି କିଛି ଦିନରେ ଏହି ସମସ୍ୟାର ସମାଧାନ ଆମେ ନିଜେ ମଧ୍ୟ ବାହାର କରିଥାଉ ଅଧିକ ଲୋକ ଯିଏ ନିଜର ବିଭିନ୍ନ ବସ୍ତ୍ର ବୁଣିବା ପାଇଁ ଦେଇଥାନ୍ତି ଯାହାଫଳରେ ସେମାନଙ୍କ ପାଖରେ ସମୟ କମ ରହିଥାଏ ଏହି ନିର୍ଦ୍ଧିଷ୍ଟ ସମୟ ଭିତରେ ଆମ୍ଭମାନଙ୍କୁ ବସ୍ତ୍ର ବୁଣିବାକୁ ପଡ଼ିଥାଏ ଯାହା ଫଳରେ ସମୟେ ସମୟେ ଏହି ବସ୍ତ୍ର ବୁଣିବାରେ ମଧ୍ୟ ଆମ୍ଭମାନଙ୍କୁ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଦେଇଥାଏ ଏହି ସମସ୍ୟାକୁ ଦୂର କରିବା ପାଇଁ ଆମ୍ଭେ ଲୋକମାନଙ୍କ ଠାରୁ ଖୁବ ପରିମାଣରେ ଅର୍ଡ଼ର ଆଣିଥାଉ ଯାହା ଫଳରେ ସେମାନଙ୍କ ଜିନିଷ ସେମାନଙ୍କୁ ସଠିକ ସମୟରେ ଆମ୍ଭେ ଯୋଗାଇ ଦେଇ ପରିଥାଉ ଏହି ମୋ ନିଜ ଅଭିଜ୍ଞାତାରୁ ମୁଁ ଏହା ଶିଖିଲି ଯେ ନିଜ ଯେକୌଣସି କାର୍ଯ୍ୟ ହେଉ ତାକୁ ସମ୍ଭବ କରିବା ପାଇଁ ବିଭିନ୍ନ ପ୍ରକାରର କୌଶଳ ମଧ୍ୟ ଆବଶ୍ୟକ ରହିଥାଏ ଏବଂ ସାଧାରଣତଃ ବିଭିନ୍ନ ସମୟରେ ଏହି ସମସ୍ୟା ଗୁଡ଼ିକୁ ସମାଧାନ କରିଦେଲେ ସମ୍ପୂର୍ଣ୍ଣ ରୂପେ ଆମ୍ଭ ଜୀବନ ବିକଶିତ ହୋଇ ଉଠିବ